ଆମେ କିଛି କାମ କରିଥାଉ ଯେମିତିକି ଆମେ ପାଠ ପଢ଼ିଥାଉ ତ ତାର ବି କିଛି ଟାଇମ ଟେବୁଲ୍ ଅଛି ସକାଳ ଛଅଟାରୁ ଆଠଟା ପର୍ଯ୍ୟନ୍ତ ଟିଉସନ ଯାଉ ଓ ସେଥିମଧ୍ୟରୁ ଆସିକି ଆମେ ଗାଧୋଇବାକୁ ଯାଇଥାଉ ସେଥିମଧ୍ୟରେ ଅଧ ଘଣ୍ଟେ କି ଘଣ୍ଟେ ଆମକୁ ପହଁରିବା ପାଇଁ ମିଳିଥାଏ ସେଥିରୁ ଆସିକି ସ୍କୁଲ୍ ଗଲାପରେ ସ୍କୁଲରୁ ଆସିକି ପୁଣି ଛଅଟାରୁ ସାତଟା ମଧ୍ୟରେ ପହଁରିବାକୁ ରୁଟିନ ମିଳିଥାଏ ସନ୍ତରଣ ପାଇଁ ଆମକୁ ସକାଳେ ଓ ସନ୍ଧ୍ୟାରେ ଘଣ୍ଟେ ଘଣ୍ଟେ ପହଁରିବାକୁ ମିଳିଥାଏ ସେଥିପାଇଁ ଆମ ଦେହ ସୁସ୍ଥ ରହିଥାଏ ଓ ପହଁରିବାର ମୂଲ୍ୟ ହେଉଛି ଆମକୁ ପଢ଼ିବାରେ ବହୁତ ସାହାଯ୍ୟ ମିିଳିଥାଏ ଆମ ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ରହିଥାଏ ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ଆମକୁ କିଛି ଅସୁବିଧା ହୁଏ ନାହିଁ ସେଇଟା ଆମର ଡେଲି ରୁଟିନ ପହଁରିବା ଆମକୁ ସନ୍ତରଣ ବହୁତ ମିଳିଥାଏ ସେଥିପାଇଁ ଆମକୁ ଘଣ୍ଟେ ଦୁଇ ଘଣ୍ଟା ପହଁରିବାକୁ ପଡ଼ିବ ନହେଲେ ଆମ ଦେହ ଅସୁୁସ୍ଥ ରହିବ ତ ଆମକୁ ପହଁରିବା ପାଇଁ ଦିନକୁ ଘଣ୍ଟେ ବି ସମୟ ଦେବାକୁ ପଡ଼ିବ ଏହା ଦ୍ୱାରା ଆମ ଦେହ ସୁସ୍ଥ ରହିବ ଓ ପଢ଼ିବାରେ ବହୁତ ମନ ଲାଗି ରହିବ